ହ୍ୟାଲୋ ହଁ ଆଉ ଦିଦି ବୁଲିବାକୁ ଯିବା ପା ହଁ ସେ ଜଳ ସୋରଡ଼ା ଜଳପ୍ରପାତ ସେଠିକି ନା ବୁଲିବାକୁ ଟିକିଏ ଯିବା ଯିବା ହଁ ନାଇ ତମେ ଆଉ ମୁଁ ପିଲାମାନେ ଏମିତି ଯିବା ଆଉ ପିଲାମାନେ ସନ୍ଡ଼େ ଛୁଟି ଅଛି ଆଉ ପିଲାମାନଙ୍କୁ ଧରିକି ଯିବା ଆଉ ଟିକିଏ ବୁଲିକି ଆସିବା ଆଉ ଜଳଭଣ୍ଡାର ଟିକିଏ ଦେଖିବା ପିଲାମାନେ କିଛି ଶିଖିବେ ଆଉ ହୁଁ ହୁଁ ହୁଁ ଆ ହଉ ଆଉ ଯିବା ହୁଁ ଆଉ କୋଉଦିନ ଯିବା ହେଲେ ତମ ପଡ଼ିଶା ଘର କେହି ଯିବେ କି ଟିକିଏ ପଚାରୁନ ଅ ହଁ ହଁ ହଁ ହେଲେ ଗାଡ଼ି ଭଡ଼ା କରିବା ନା କଣ କେମିତି ଯିବା ହୁଁ ହୁଁ ହୁଁ ହେଲେ ବଡ଼ ଗାଡ଼ିଟେ ଗୋଟେ କରିବା ତାହେଲେ ସବୁ ମିଶିକିନା ସମସ୍ତେ ଯିବାନା ଛୁଆମାନଙ୍କୁ ଧରିକି ହୁଁ ହୁଁ ହୁଁ ଆଃ ହୁଁ ଆଉ ପିଲାମାନଙ୍କ ପାଇଁ କଣ ଟିଫିନ୍ ଫିଫିନ୍ ଧରିଥିବା ଓହୋ ହଁ ଆଉ କଣ ନେବା ଛୁଆମାନଙ୍କ ପାଇଁ କଣ ନେବା ହଁ ବିସ୍କିଟ୍ ନେଇଗଲେ ହେବନା ଛୁଆମାନଙ୍କ ପାଇଁ ହୁଁ ହୁଁ ହୁଁ ହେଲେ ଖାଲି ଜଳପ୍ରପାତ ଦେଖିମି କେତେ ଟାଇମ୍ ଲାଗିବ ଯାଉ ପାଞ୍ଚ ଘଣ୍ଟାରେ ହେଇଯିବ ହେଲେ ରବିବାର ଦିନ ବାହାରିବା ସନଡ଼େଟା ପିଲାମାନଙ୍କ ଛୁଟି ଅଛି ହୁଁ ହୁଁ ହୁଁ ହଉ ହୁଁ ହୁଁ

ହଁ ହଁ ହଁ ହୁଁ ହୁଁ ହୁଁ ହଁ ଯିବା ହୁଁ ହୁଁ ହୁଁ ହଉ ଆଉ ପିଲାମାନଙ୍କୁ ଧରିକି ଟିକିଏ ଯିବା ଏ ଘରେ ବସି ବସିକି ପିଲାମାନେ ବି ବୋର୍ ହେଉଛନ୍ତି ନା ଦେଖିବା ହୁଁ ହୁଁ ସେଇଥିପାଇଁ ପିଲାମାନଙ୍କୁ ଦେଖିଇବା ନେବା ପାଖେରେ ତ ଅଛି ସେଥିପାଇଁ ଯିବା ହୁଁ ହୁଁ ହୁଁ ଅ ହଁ ହଁ

ଅ ହଁ ହଁ ହଁ ନା ଏ ରବିବାର ଛୁଟି ଅଛି ଟିଉସନ୍ ଟା ବି ଛୁଟି କରିଦବା ସେଦିନ ଟିଉସନ୍ ଛୁଟି କରି ଯିବା ଆଉ ହୁଁ ହୁଁ ହେଲେ ସବୁ ଫାଇନାଲ୍ ହେଲା ମୁଁ ବାକି ପଡ଼ିଶା ଲୋକଙ୍କୁ ଘରଲୋକଙ୍କୁ କହିଦେଉଛି ସବୁ ବାହାରିକି ଥିବେ ଦେଖିବାକୁ ଯିବା ଆଉ ହୁଁ ହୁଁ ହୁଁ ହଉ ଆଉ ଆଉ ହେଲେ କେତେବେଳେ ବାହାରିବା ସକାଳେ ବାହାରିବା ନା କେତେବେଳେ ବାହାରିବା ଟାଇମିଙ୍ଗ୍ ଟା ଜାଣି କାହାକୁ ପୁଣି କହିବା ନା ହୁଁ ହୁଁ ହୁଁ ଆ ଦିଟା ତିନିଟା ବେଳକୁ ଗଲେ ଆମେ ଭି ଜଲ୍ଦି ପଳେଇ ଆସିବା ରାତି ଭିତରେ ନା ସନ୍ଧ୍ୟା ଭିତରେ ହୁଁ ହୁଁ ହୁଁ ଅ ହଁ ହଉ ଯିବା ଆଉ ହ ହଁ ହଁ ରଖୁଛି ଆ